ଆମର ପଶୁମାନଙ୍କ ମଧ୍ୟ ପଶୁମାନଙ୍କର ବହୁତ ଯତ୍ନ ନେଇଥାଉ ଗୃହପାଳିତ ପଶୁ ଆମେ ପ୍ରାୟତଃ ପାଳୁଥାଉ ଗୃହପାଳିତ ପଶୁମାନେ ଗୋରୁ ଗାଈ ଗୋରୁ ମାଧ୍ୟମରେ ଆମେ ବିଲରେ ଚାଷ କରୁ ଏବଂ ଗାଈ ଗାଈ ବି ରଖିଛୁ ଗାଈ ମାଧ୍ୟମରେ ଆମେ କ୍ଷୀର କ୍ଷୀର ପାଉ ସେ କ୍ଷୀର ଗୁଡ଼ାକ ନିଜେ ଖାଉଛୁ ବା ବିକୁଛୁ ବି ଏବଂ ଆମର ପଶୁ ଗୃହପାଳିତ ପଶୁମାନଙ୍କ ପାଇଁ ବହୁତ ସୁନ୍ଦର ଭାବରେ ସରକାରଙ୍କ ଠୁ ପାଉଥିବା ମୋ ଗୁହାଳ ମାଧ୍ୟମରେ ଭଲ ରହିବା ପାଇଁ ଗୁହାଳଟିଏ କରିଛୁ ଏବଂ ତାକୁ ସିମେଣ୍ଟରେ ପ୍ଲାଷ୍ଟର୍ ଆମର ଯେମିତି ଆମେ ଯେମିତି ଘର ପରିବେଶରେ ରୁହେ ଗାଈମାନଙ୍କ ପାଇଁ ସେଇ ପରିକାର ଫ୍ୟାନ୍ ବି ଲଗାଯାଇଛି ଫ୍ୟାନ୍ ଲାଗିଛି ଏବଂ ଲାଇଟ୍ ସବୁ ଲଗାଯାଇଛି ଗୃହ ପଶୁମାନଙ୍କ ବହୁତ ଯତ୍ନ ନେଉଥାଉ